କେତେ ସମୟର କଥା ହେବ ହେଲୋ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା ଆମର ତ ବରା ଅଛି ସିଙ୍ଗେଡ଼ା ଅଛି ଆଳୁଚପ ଅଛି କଟଲେଟ୍ ଅଛି ବାଇଗେଣୀ ଅଛି କଦଳୀ ଚପ୍ ଅଛି ଆଉ ଆଜ୍ଞା କୋଉଟା ନେବେ କହୁଛନ୍ତି କୁହନ୍ତୁ କେତେ ଜଣଙ୍କ ପାଇଁ ଆଜ୍ଞା ଆଜ୍ଞା ଦଶ ଜଣଙ୍କ ପାଇଁ ଆଜ୍ଞା କେତେଟା କେତେଟା ପିସ୍ ଜରିରେ ବାନ୍ଧିବି

ହଁ ହଁ ଆଜ୍ଞା ଆପଣ ମାନେ ତ ସବୁ ଆମ ରାଇଜ ଛାଡ଼ିକି ସବୁ ବାହାରକୁ ଗଲେ ଆଉ ଆମେ କିମିତି ପେଟ ପୋଷିବୁ ଆଜ୍ଞା ସେଥିପାଇଁ ଟିକେ ରେଟ୍ ହେଉଛି ଆଉ ଏପଟେ ସେପଟେ ଆଉ ବୁଝିଲେ

ଆଉ ରେଟ୍ ବୋଲି ଆଜ୍ଞା କ'ଣ ଜାଣିଛନ୍ତି କି ଆଉ ଏପଟେ ତ ଚାଷବାସ ସବୁ ବନ୍ଦ ହୋଇଗଲାଣି ଆଜ୍ଞା ଆମେ ସବୁ କିଣିକି ସାମାନ୍ ଆଣୁଛୁ ଆଜ୍ଞା ଆଉ ଯାହା କିଣା ରେଟ୍ ଆମକୁ ଅଧିକା ଅଧିକା ପଡ଼ୁଛି ଆଜ୍ଞା ଆମେ ଆଉ ପେଟ ପୋଷିବା ପାଇଁ ତ କରୁଛୁ ଆଉ କ'ଣ କରିବା ଆଜ୍ଞା କହିଲେ ଆଜ୍ଞା ସମସ୍ତେ ଯଦି ଆଜ୍ଞା ଆମ ଦେଶ ମାଟି ଭିଟା ମାଟି ଛାଡ଼ିକି ପଳେଇବା ଆଜ୍ଞା ଆମ ଦେଶର ନାଁ ରହିବ ଟି ହଁ ହଁ ଆଜ୍ଞା ହେଲେ ଆଜ୍ଞା ଆମେ ସାତଟଙ୍କା ଲେଖାଁ ଦେଉଛୁ ଆଜ୍ଞା ପିସ୍ ହଁ ଆଉ ଆପଣ ଯଦି ଅଧିକା ନେବେ ବୋଲେ ଆଉ ତିନିଟାକୁ କୋଡ଼ିଏ ଟଙ୍କା ନେଖା ଦେଇଦେବୁ ଆଉ ନାଇଁ ଆଜ୍ଞା ମାଲ୍ ବୋଇଲେ ନମ୍ବର୍ ୱାନ୍ ମାଲ ଆଜ୍ଞା ବୁଝିଲେ ଆପଣ ଥରେ ଖାଇଲେ ଆଜ୍ଞା ଆମ ଦୋକାନକୁ ବାରମ୍ବାର ଆଜ୍ଞା କ'ଣ କରିବା ଆଜ୍ଞା କହିଲେ କ'ଣ କରିବା ଆମେ ଏସବୁ ତ ଆଜ୍ଞା ପୋଷିବାର ଅଛି ଏ ପରିବାରକୁ ପୋଷିବାର ଅଛି ଆମକୁ ତ ଯେମିତି ହେଲେ ପୋଷେଇବ ନା ସେମିତି କରୁଛୁ ଆଉ କ'ଣ କରିବା କହିଲେ ଆଜ୍ଞା ନାଇଁ ଆଜ୍ଞା ଆମ ସାମାନ୍ ଆଗେ ଏକ ନମ୍ବର୍ ବୁଝିଲେ ସାମାନ୍ ହେଉଛି ଆପଣ ସେଥିପାଇଁ ଆପଣ କିଛି ଚିନ୍ତା କରିବା ଦରକାର ନାହିଁ ଆଜ୍ଞା ସାମାନ ନମ୍ବର୍ ୱାନ୍ ମିଳିବ ଆପଣଙ୍କୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ପଠେଇ ଦିଅନ୍ତୁ ଆଜ୍ଞା ଆଜ୍ଞା ଆଉ ମୁଁ ଆଜ୍ଞା ପେକିଙ୍ଗ୍ କରିଦେଇଥିବି ସବୁ ଆପଣ ଆସନ୍ତୁ ଆସିକି ନେଇଯିବେ ଆଜ୍ଞା ଆସିଲାପରେ ଦେଇଦେବେ ଆଜ୍ଞା

ଆଜ୍ଞା ଆଜ୍ଞା ସାମାନ ଆଜ୍ଞା ବଢ଼ିଆ ବଢ଼ିଆ ଆପଣଙ୍କ ଆଖିକୁ ଦେଖିବାକୁ ବି ମାନେ ଯେମିତି ଲୋଭନୀୟ ଲାଗିବ ଆଜ୍ଞା ଖାଇଲେ ବି ସେମିତି ଟେଷ୍ଟ୍ ଦେହକୁ ବି ଭଲ ଆଜ୍ଞା ଆମେ ସେମିତି ଭେଜାଲ୍ କାମ କିଛି କରୁନୁ ଆଜ୍ଞା ଭଲ ଏକ ନମ୍ବର୍ ତେଲ ବ୍ୟବହାର କରୁଛୁ ଯେମିତି ଆମ ଖାଉ ଆମ ପିଲାମାନେ ଖାଉ ଆମ ଭାଇ ଭାଇ ମାନେ ସବୁ ଖାଇକି କେମିତି ମଙ୍ଗଳରେ ରହିବେ ଭଲରେ ରହିବେ ଦେହପା ଭଲ ହେବ ଆଜ୍ଞା ଆମେ ସେଇଟା ହିଁ ଚିନ୍ତା କରୁଛୁ ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଥରେ ଖାଇଲେ ଆଜ୍ଞା ବାରମ୍ବାର ଆମ ଦୋକାନକୁ ଆସିବେ ଆଜ୍ଞା ଆପଣଙ୍କୁ କହିବେ ଯେ ଖାଇଲେ ଜାଣିବେ ବୁଝିଲେ ଆଜ୍ଞା ରହିଲି